ମୋତେ ବହୁତ ପସନ୍ଦ ଖାଦ୍ୟ ଉପରେ ଚିକେନ ଯେଉଁ ଦିନ ଆମ ଘରେ ଚିକେନ ତରକାରି ହୋଇଥିବ ମୁଁ ସେଦିନ ଅଧିକରୁ ଅଧିକ ଭାତ ଖାଏ ବି ବହୁତ ମନ ଶାନ୍ତି ମୋର ହୁଏ କାହିଁକି ଭଲ ଲାଗେ ତା ଦେହରେ ଟିକେ କଣ୍ଟା ଥିବ ଚିକନରେ କଣ୍ଟା ସହିତ ଝୋଳ ବି ମିଶିକି ଥିବ ମୁଁ ତାକୁ ହାପୁଡ଼େଇକି ଖାଏ ଭାତରେ ଗୋଳେଇକି ଖାଏ ସେଥି ସକାଶେ ମୋତେ ବହୁତ ପସନ୍ଦ ଲାଗେ ଖାଇବା ପାଇଁ